ରୋଷେଇ କରିବା କେବଳ ମହିଳାଙ୍କ କାମ ତାହା ନୁହେଁ ନା ଲୋକମାନେ ଭାବନ୍ତି କି ରୋଷେଇ କରିବାଟା କେବଳ ମହିଳା କି ସ୍ତ୍ରୀ ଲୋକମାନଙ୍କର କାମ କିନ୍ତୁ ସେଇଟା ଭୁଲ କଥା ଆଜିକାଲି ଯୁଗରେ ପୁରୁଷମାନେ ଯାହା ଯାହା ସବୁ କରୁଛନ୍ତି ମହିଳାମାନେ କରୁଛନ୍ତି ତେଣୁ ରୋଷେଇ କରିବା ସହିତ ସେମାନେ ଘରର କାମ କରିବା ସହିତ ବାହାର କାମ କରିବା ମଧ୍ୟ ମହିଳାମାନଙ୍କୁ ବେଶ ଭଲ ଭାବରେ ଜଣା ଏବଂ ଆଜିକାଲି ପୁରୁଷମାନେ ହିଁ ସବୁଥୁରୁ ଉନ୍ନତି କରୁନାହାନ୍ତି ମହିଳାମାନେ ସେମାନଙ୍କଠୁ ଅଧିକ ଆହୁରି ଉନ୍ନତି କରନ୍ତି ରୋଷେଇ ଘର କାମରେ ନୁହଁ ବାହାର କାମରେ ତେଣୁ ମହିଳାମାନ ଦୁର୍ବଳ ଭାବିବା ଉଚିତ ନୁହେଁ ସେମାନେ ରୋଷେଇ କରିବା ସହିତ ନିଜର ସଂସାର ଚଳାଇବା ସହିତ ସେମାନେ ବାହାର କାର୍ଯ୍ୟ ଯେପରି ଗାଡ଼ି ଚଲାଇବାଠୁ ଷ୍ଟାର୍ଟ କରିକି ନିଜର ଘର ପରିବାର ପୋଷିବାରେ ମଧ୍ୟ ସେମାନେ କ୍ଷମ ତେଣୁ ପୁରୁଷମାନେ ମହିଳାମାନେ କେବଳ ରୋଷେଇ କରିବେ ଏହା ଲୋକମାନଙ୍କ ଭୁଲ ଧାରଣା ମହିଳାମାନେ ରୋଷେଇ କରିବା ସହିତ ସବୁ କାର୍ଯ୍ୟ କରିପାରିବେ ଏବଂ ପୁରୁଷମାନେ ମଧ୍ୟ କେବଳ ବାହାରେ ବୁଲିକି ଚାକିରୀ କରିକି ଆଣିକି ପଇସା ଦେବେ ଦେଇଦେବେ ଘରେ ସେଇଟା ନୁହଁ ପୁରୁଷମାନେ ମଧ୍ୟ କେବେ କେବେ ନିଜ ସ୍ତ୍ରୀକୁ ହଉ ମାଆକୁ ହଉ କି ଭଉଣୀକୁ ହଉ ରୋଷେଇରେ ସାହାଯ୍ୟ କରିବା ଉଚିତ କି ଘର କାମ ସବୁ କେଉଁଥିରେ ବି ସାହାଯ୍ୟ କରିବା ଉଚିତ କ'ଣ ପାଇଁ ନା ଯେ କେବଳ ବାହାର କାମ କରିଦିଏ ସିଏ ଏକା ସକ୍ଷମ ତାହା କହିଲେ ହବନି ତେଣୁ ବାହାର କାମ କରିବା ସହିତ ଘର ପରିବାରରେ ଟିକେ ସ୍ତ୍ରୀକୁ ହଉ କି ମା'କୁ ହଉ ରୋଷେଇରେ ସାହାଯ୍ୟ କରିବା ଉଚିତ ଏବଂ ଆମ ଘରେ ମଧ୍ୟ ଯେବେ ଯେବେ ବାବା ଆସନ୍ତି ସିଏ ମଧ୍ୟ ରୋଷେଇରେ ସାହାଯ୍ୟ ଟିକେ କରନ୍ତି ଯେହେତୁ ମାମା ଏତେ କାର୍ଯ୍ୟରେ ବ୍ୟସ୍ତ ଥାଏ ତେଣୁ ସେଇ ମଧ୍ୟରେ ମଧ୍ୟ ବାବା ମମିକୁ ରୋଷେଇରେ ସାହାଯ୍ୟ କରନ୍ତି ତେଣୁ ମହିଳାମାନେ ରୋଷେଇ କରିବା ସହିତ ସବୁ କାର୍ଯ୍ୟ କରିପାରିବେ